ଆମ ଭାରତର ସବୁଠୁ ଓଡ଼ିଆ ଭାଷା ହେଉଛି ଶ୍ରେଷ୍ଠ ଭାଷା କାହିଁକିନା ଆମକୁ ଓଡ଼ିଆ ପର୍ବ ଓଡ଼ିଆ ଓଷା ବାଣୀ ଓଷା ବାଣୀ ଯେତେକ ଯାହା ପର୍ବପର୍ବାଣି ଆସୁଛି ଓଡ଼ିଆର ରଜ ମେନ୍ ରଜ ରଜଠୁ ଏମିତି ପର୍ବ ଗୀତ ଗାଇକି ଯେଉଁ ଓଡ଼ିଆରେ ଆମକୁ ଇଏ କରୁଛନ୍ତି ସେ ବହୁତ ଖୁସି ଲାଗେ କାହିଁକିନା ଓଡ଼ିଆ ଭାଷା ସାଙ୍ଗରେ ଆମ ଛୋଟ ଛୁଆଙ୍କୁ ଯେଉଁ ଗୀତ ଗାଇକି ମା'ମାନେ ଛୁଆଙ୍କୁ ଯେଉଁ ଖୁଆଇ ଦେଉଥିବେ ସେ ଯେଉଁ ଗୀତ ଗାଇକି ଛୁଆ ଯେଉଁ ଆରାମରେ ଖାଇଦେଉଥିବ ରାଗିବନି କାନ୍ଦିବନି ବଢ଼ିଆ ଓଡ଼ିଆ ଭାଷାଟା ଶ୍ରେଷ୍ଠ ଭାଷା କାହିଁକିନା ଆମ ଓଡ଼ିଆ ଗୀତ ଓଡ଼ିଆ ଭାଷା ଓଡ଼ିଆ କଥାବାର୍ତ୍ତା ଓଡ଼ିଆ ଚାଲିଚଳନ ଓଡ଼ିଆଙ୍କ ଯୋଉ ପର୍ବପର୍ବାଣି ଯେତେ ଓଷା ବାର ତିଥି ପୁନେଇ ଯାହା ଆସୁଛି ଓଡ଼ିଆଙ୍କର ବେଶୀ ପର୍ବପର୍ବାଣି କାହିଁକିନା ଓଡ଼ିଆଙ୍କର ବେଶୀ ଓଡ଼ିଆ ଭାଷାରେ ବହୁତ ନୀତିନିୟମ ବହୁତ ଓଷା ବାଣୀ ପର୍ବପର୍ବାଣି ବହୁତ କାହିଁକିନା ଆମର ବହୁତ ଲାଗିରହିଛି ବର୍ଷସାରା ଓଷା ଓଷା ପାଣି ପର୍ବପର୍ବାଣି ସବୁବେଳ ପାଇଁ କାହିଁକିନା ରଜଟା ହେଉଛି ଶ୍ରେଷ୍ଠ ସବୁ ଯେଉଁ ଗୀତ ଗାଇ ଯେଉଁ ନାଚକୁଦ କରି ଯେଉଁ ଓଡ଼ିଆରେ ବହୁତ ବଢ଼ିଆ ରଜ ଆଉ ଯେଉଁ ଦୋଳଯାତ୍ରା ଅଷ୍ଟପ୍ରହରୀ ଓଡ଼ିଆରେ ନାମ ଧରି ଯେଉଁ କୀର୍ତ୍ତନ ଫିର୍ତ୍ତନ କରି ଯେଉଁ କମ୍ପମାନ ସେ ଓଡ଼ିଆରେ କାହିଁକିନା ବହୁତ ଓଡ଼ିଆ ଭାଷାଟା ବହୁତ ଶ୍ରେଷ୍ଠ ଭାଷା ଆମର ଆମ ଓଡ଼ିଆ ଭାଷା ସାଙ୍ଗରେ କେଉଁଟା ହେବନି କାହିଁକିନା ବହୁତ ଓଷା ପାଣି ପର୍ବପର୍ବାଣି ବହୁତ ପଡ଼ୁଛି କାହିଁକିନା ଆମ ଓଡ଼ିଆ କ୍ଷେତ୍ରରେ ଓଡ଼ିଆ ଭାଷା ଯିଏ ଯେଉଁଠିକି ଆସିଲା ସେ କେତେ ଶ୍ରେଷ୍ଠ ପାଉଛି ତା'ର ଠିକ୍ ଠିକଣା ନାହିଁ ଆଉ ଓଡ଼ିଆ ଭାଷା ହେଉଛି ଛୁଆ ଜନ୍ମ ହେଲା ମାତ୍ରକେ ଯଦି ତା ମା' ଗୋଟେ ଗୀତ ଗାଇକି ତା ଛୁଆକୁ ଖୁଆଇ ଦେଉଛି ପିଆଇ ଦେଉଛି ବହୁତ ସୁବିଧା କରିକି ଗୀତ ଶୁଣାଇ ବହୁତ ନାଚ ଗୀତ କେତେ ପାଲା ଦାସକାଟିଆ ଦଣ୍ଡନାଚ ଠୁ ଆରମ୍ଭ କରି କେତେ ଜିନିଷ ଓଡ଼ିଆରେ ଆମର ସବୁ ଚାଲିଛି ବହୁ ଲୋକ ରାତି ଅନିଦ୍ରା ହେଇକି ବହୁତ ଓଡ଼ିଆ ଭାଷାକୁ ବହୁତ ଉପଭୋଗ କରନ୍ତି କାହିଁକିନା ବହୁତ ଶ୍ରେଷ୍ଠ ହେଉଛି ଓଡ଼ିଆ ଭାଷା